ହଁ ହେଲୋ ଆଉ ତୁମ ପାଖରେ ଭଲ ଟେଲର କିଏ ଅଛି କି ଆଉ ମୁଁ ଗୋଟେ ଭଲ ମୁଁ ଗୋଟେ ଭଲ କପଡ଼ା ଅଲରେଡି ଆଣିଛି ଆଉ ସିଲେଇ ଟିକେ କରିବ ହଁ କେତେ ଦିନରେ ଦେଇପାରିବ ସିଲେଇକିରି ଆ ହଉ ହଉ ତ ମୁଁ ଯିବି ତୁମେ ଯୋଉ ଟାଇମରେ ତୁମେ ଥିବ ଯୋଉ ଟାଇମ୍ରେ ସେ ଟାଇମରେ ଗଲେ ହେବ ମୋ ଭଲ କପଡ଼ା ସବୁ ଦେଖିକି ସବୁ କାଟ କୁଟୁ କରିବ କୋଉଟା ଖରାପ କରିବନି କୁଆଡ଼େ କିଛି

ଆଉ ଏମତି ସୁନ୍ଦର ହେବ ଲୋକ ପସନ୍ଦ କରିବେ ସେଇ ପ୍ରକାର ସିଲେଇବ

ଆଉ ସେ ସିଲେଇ ବି କେତେ ନେଉଛ ବେଶୀ ଅଧିକା ହୋଇଯାଉଛି ଆଉ ଟିକେ କମାଅ ମୁଁ କାଲିିକି ଯାଉଛି ଏଗାରଟାକୁ ହଁ ହଉ